ହ୍ୟାଲୋ ମହାରାଜା ରେଷ୍ଟୁରାଣ୍ଟ ଆପଣ କହୁଛନ୍ତି କି ମୁଁ ଆଜି ବାର ଘଣ୍ଟା ସମୟରେ ଆପଣଙ୍କ ରେଷ୍ଟୁରାଣ୍ଟର ଭାତ ଡାଲି ତରକାରୀ ଖିରି ଚିକେନ୍ ତରକାରୀ ସହିତ ସାଲାଡ଼ ଅର୍ଡ଼ର କରିଥିଲି ଏବଂ ମୋ ପାଖକୁ ଡେଲିଭରି ମେସେଜ ବି ଆସିଲାଣି ହେରି ଯେ ମୋ ପାଖରକୁ ଆଉ ପନ୍ଦର ମିନିଟ୍ ପରେ ଖାଦ୍ୟ ଆସି ପହଞ୍ଚିବ କିନ୍ତୁ ମୁଁ ମୋର ପରିବାର କୁ ଲୋକଙ୍କୁ ଯେତେବେଳେ କହିଲି ଯେଉଁ ଅତିଥି ଆଜି ଘରକୁ ଆସିବେ ସେ ସେମାନଙ୍କ ପାଇଁ ରୋଷେଇ କରିବେ ନାହିଁ ମୁଁ ସେମାନଙ୍କ ପାଇଁ ରେଷ୍ଟୁରାଣ୍ଟରୁ ଭାତ ଡାଲି ତରକାରୀ ଚିକେନ୍ ତରକାରୀ ଖିରି ଓ ତା' ସହିତ ସାଲାଡ଼ ଅର୍ଡ଼ର କରିଦେଇଛି ସେତେବେଳେ ମୁଁ ମା' ଶୁଣି ଏହିସବୁ ବିଷୟରେ ମୋତେ କହିଲେ ଆରେ ଏବେ ତ ଖରାଦିନ ଚାଲୁ ଚାଲୁଛି ତ ଖାଇବା ସହିତ କିଛି ପାନୀୟ ଦ୍ରବ୍ୟ ସହ ମଧ୍ୟ ଦରକାର ପଡ଼ିବ ଏବଂ ସେହି ସେମାନେ ଘରକୁ ଆସିବା ପରେ ପ୍ରଥମେ ଘୋଳ ଦହି ଦେବା ସହ ତାପରେ ଖାଇସାରିବା ପରେ ଫଳରସ ପିଇବାକୁ ଦେବା ସେ କଥା ଶୁଣି ମୁଁ ପୁଣି ଥରେ ଆପଣଙ୍କ ପାଖକୁ କଲ୍ କରି ଆପଣଙ୍କୁ ଅନୁରୋଧ କରୁଛି ଯେ ସେହି ଖାଦ୍ୟ ସାମଗ୍ରୀ ସହ କୋଳଦହି ସହ ଫଳରସ ସେହି ସମୟରେ ହିଁ ପହଞ୍ଚାଇ ଦେବାକୁ ମୋର ଅନୁରୋଧ ମୋର ଏହି ଅର୍ଡ଼ର୍ଟିକୁ ପୂର୍ଣ୍ଣ ଭାବରେ ପହଞ୍ଚାଇଦେଲେ ଆପଣଙ୍କ ପାଖରେ ଚିର ଉପକୃତ ହେବି